ମୁଁ ଆମ ସ୍କୁଲରେ ପାଠ ପଢ଼ିଲା ବେଳେ ଡ୍ରଇଂ ଚିତ୍ର କରେ ତ ସ୍କୁଲରେ ଯେତେବେଳେ ପଢ଼ୁଥିଲି କଲେଜରେ ପଢ଼ୁଥିଲି ସତେବେଳେ ଚିତ୍ରାଅଙ୍କନ ପ୍ରତି ମୋର ଟିକେ ଆଗ୍ରହ ଥିଲା କରୁଥିଲି ବି ସ୍କୁଲରେ ବି ଦିଅନ୍ତି ସବୁ ଯେ କୌଣସି ଚିତ୍ର ଯେ କୌଣସି ଇଏ ହେଉ ମୁଁ କରେ ସେଥିପାଇଁ ମୋତେ ଭଲ ଲାଗେ ଯେହେତୁ ମୁଁ ବାହା ବାହାଘର ପରେ ଆଉ ସେଥିପାଇଁ ମୁଁ କିଛି କରିପାରିଲିନି କିନ୍ତୁ ଆଶା ଅଛି ମୋ ପୁଅ ବଡ଼ ହେଲା ଗୋଟେ ଡ୍ରଇଂ ମାଷ୍ଟର ହୁଆନ୍ତା ଟିକେ ସେ କଳାକୁ ମାତ୍ର କଳା ପ୍ରତି ତା'ର ବି ଆଗ୍ରହ ଅଛି ତ ଏଠି ଆମର କୌଣସି ସୁବିଧା ବି ନାହିଁ ଯେହେତୁ ସେଠି ଡ୍ରଇଂ ଇଏରେ କୌଣସି ସୁବିଧା ନାହିଁ ସେ କିଛି ୟେ କରିପାରୁନି ଘରେ ତାର ବସିକି ସେ ଏମିତି ଚିତ୍ରାଙ୍କନ କେତେବେଳେ କରୁଛି ତ ଭଲ ଲାଗୁଚି ତା ଚିତ୍ର ଦେଖିତେ ତା କ୍ୟାରିଅରକୁ ଅନାଇବାକୁ ହେଲାବେଳକୁ ଦେଖିବା ଆଶା ଅଛି ତ କେଉଁଝର ଫେଉଁଝର ଆଡ଼େ ପଢ଼ାଇକି ଡ୍ରଇଂ ବିଷୟରେ ଯେ କୌଣସି ଜାଗାରେ ଯଦି ଥିବ ଜାଗା ଦେଖିକି ତାକୁ ଆଗକୁ ପସାଇବାକୁ ତ ଭଲ ଲାଗେ ମୋତେ ତ ଭଲ ଲାଗୁଥିଲା କିନ୍ତୁ ମୁଁ କିଛି କରିପାରିଲିନି ମୋତେ ମୁଁ ଆଶା ରଖିଛି ମୋ ପୁଅ ରେ କଲା ମାତ୍ର ଡ୍ରଇଂ ବିଷୟକୁ ନେଇକି ଲୋକଙ୍କୁ ଭଲ ଲାଗିବ ଲୋକମାନେ କରୁଛନ୍ତି ତଥାପି ତା ଡ୍ରଇଂ ଦେଖିକି ତ ଆଗକୁ ବଢ଼ିବ ଆଶା ଅଛି କେଉଁ କେଉଁ ଜାଗା ଦେଖିଲା ମାତ୍ର ଡ୍ରଇଂରେ ରହିବା ପାଇଁ ତ ଆଶା ଅଛି ସେ ରଖିବା ପାଇଁ ତାକୁ ସେ ଯେଉଁଦିନ ଯଦି ସୁବିଧା ହୁଆନ୍ତା ତା'ହେଲେ ହୁଅନ୍ତା ଆଉ